ଢେଙ୍କାନାଳ ଜିଲ୍ଲାରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ହୋଇଥାଏ ଏହି ପୂଜାରେ ଏକ ବଡ଼ ଦାନ ଉତ୍ସବ ପାଳନ ହୁଏ ଯେଉଁଥିରେକି କିଛି ଧନଶାଳୀ ଲୋକମାନେ ଏବଂ ଇଚ୍ଛୁକ ବ୍ୟକ୍ତି ଦାନ କରିଥାନ୍ତି ଓ ସେହି ଦାନର ସାମଗ୍ରୀକୁ ଗରିବ ଏବଂ ସ୍ୱାସ୍ଥ୍ୟ ସେବାରେ ନିବେଶ କରାଯାଇଥାଏ ଏହା ବ୍ୟତୀତ ସରକାରଙ୍କର ବିଭିନ୍ନ ଗରିବ କଲ୍ୟାଣ ଯୋଜନା ଯେପରିକି ଏକ ଟଙ୍କାରେ ମୁଣ୍ଡ ପିଛା ପାଞ୍ଚ କେ ଜି ଚାଉଳ ଓ ଗହମ ବିତରଣ ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଗରିବ ରୋଗୀମାନଙ୍କୁ ଅନେକ ସାହାଯ୍ୟ କରିଥାଏ ଆର୍ଥିକ ଦାରିଦ୍ର୍ୟ ସୀମାରେଖା ତଳେ ରହି ପାଠ ପଢ଼ୁଥିବା ପିଲାମାନଙ୍କୁ ମଧ୍ୟ ମେଧାବୃତ୍ତି ଦ୍ୱାରା କିଛି ଅର୍ଥରାଶି ପ୍ରଦାନ କରାଯାଇଥାଏ ଯାହା ଦ୍ୱାରାକି ସେମାନଙ୍କର ଭବିଷ୍ୟତ ଅତି ସହଜରେ ଆଗକୁ ବଢ଼ିଥାଏ